ଆମର କୋରାପୁଟ ଜିଲ୍ଲା ଗୋଟେ ଅତି ସୁନ୍ଦର ଜାଗା ଯେ ବହୁତ ଭଲ ଲାଗେ ଆମେ କୋରାପୁଟ ଜିଲ୍ଲାରେ ଅଛୁ ଆମକୁ ବହୁତ ଭଲ ଲାଗେ କାହିଁକିନା ସେଠି ସୁଟିଂ ସୁଟିଂ ବି ଓଡ଼ିଆ ସିନେମା ବି ସୁଟିଂ ହଉଥିଲା ସେଠି ସେ ସିଦ୍ଧାନ୍ତ ମହାପାତ୍ର ତାଙ୍କେ ତାଙ୍କର ସିନେମା ଯାକ ସବୁ ସୁଟିଂ ହଉଥିଲା ଆମେ ଦେଖିବାକୁ ବି ଯାଇଥିଲୁ ଏମିତି ଆମର କୋରାପୁଟ ଜିଲ୍ଲାରେ କିଏ କହିବି ନାହିଁ ଯେ ଆମର କୋରାପୁଟ ଜିଲ୍ଲା ବହୁତ ସୁନ୍ଦର ଶାନ୍ତ ଜାଗା ଉଲ୍କା ବର୍ଷା ବି ହେଇଥିଲା କିନ୍ତୁ ଆମେ ଜାଣିନୁ ଆମେ ତ ସେ ସମୟରେ ଛୋଟ ଛୋଟ ଥିଲୁ ଆମର ଘରେ ଆମର ବାପା ଜେଜେ ବାପା ଏସବୁ ତାଙ୍କେ କହୁଥିଲେ ଯେ ଏମିତି ବର୍ଷା ହଉଥିଲା ଘଡ଼ଘଡ଼ି ବର୍ଷା ଉଲକା ଯେଉଁ ସମୁଦ୍ରରୁ ଯେଉଁ ଇଟା ଉଲକାଟାରୁ ଯେଉଁ ଆସିକି ଆଠ ଦିନ ଆଠ ଦଶ ଦିନ ଖଣ୍ଡେ ଏମିତି ବର୍ଷା ପାଣି ପବନ ହେଇ ଏମିତି ରହିଥିଲା ବୋଲି ସେ ଆମେ ଆମର ବାପା ଜେଜେ ବାପା ମାନେ କହିଥିଲେ କୋରାପୁଟ ଗୋଟେ ଏତେ ଭଲ ଜାଗା ଯେ ସେ ଜାଗାଟା ସୁଟିଂ ଫୁଟିଂ ବି କହିବାକୁ ଗଲେ ଆମର ଏବେ କୋରାପୁଟ ଭାଷା ଏବେ ଦେଶୀଆ ଲୋକ ବି ଅଛନ୍ତି ଆମର ସେ ଏସ୍ଟି ତାଙ୍କେ ତାଙ୍କର ଆଲବମ ଫାଲବମ୍ ଏ ସୁଟିଂ ଫୁଟିଂ ଚାଲିଛି ଓଡ଼ିଆ ସିନେମା ସିଦ୍ଧାନ୍ତର ବି ତାଙ୍କେ ବି ଆସିଥିଲେ ଆମକୁ ବହୁତ ବହୁତ ଭଲ ଲାଗେ